ମୁଁ ଆମ ଓଡ଼ିଆ ଭାଷା ବିଷୟରେ ଲେଖିବାକୁ ଚାହୁଁଛି ଓଡ଼ିଆ ଭାଷା ହେଉଛି ଆମ ମାତୃଭାଷା ଓଡ଼ିଆ ଭାଷାର ବିକାଶ ହେଲେ ଆମ ରାଜ୍ୟର ବିକାଶ ହେବ ଯେମିତିକି ସବୁ ଜାଗାରେ ଇଂରାଜୀ ଭାଷାର ବ୍ୟବହାର ହେଉଛି ଲୋକମାନେ ମଧ୍ୟ ଚାହୁଁଛନ୍ତି କି ଇଂରାଜୀ ଭାଷାରେ ସବୁକିଛି କରିବାକୁ ଯଦି ଆମ ଓଡ଼ିଆ ଭାଷାରେ ସେଇ କାମଟି ହୋଇପାରିବ ତେବେ ଜଣେ ସାଧାରଣ ଲୋକ ଯିଏକି କେବଳ ଓଡ଼ିଆ ଭାଷା ଜାଣିଥିବେ ସେ ମଧ୍ୟ ତାହା ସହଜରେ କରିପାରିବେ ତେଣୁ ଆମ ଓଡ଼ିଆ ଭାଷାକୁ ଉନ୍ନତି ମିଳିଲେ ଆମ ଓଡ଼ିଶା ରାଜ୍ୟ ମଧ୍ୟ ଉନ୍ନତି ହେବ ଯେପରିକି ଆଗରୁ ଓଡ଼ିଆ ଭାଷାରେ ବହୁତ କବି ଗଳ୍ପ ଗାଳ୍ପିକ ଥିଲେ ସେହିପରି ଏବେ ଆଉ କେହି ବାହାରୁ ନାହାନ୍ତି କେହି ଇଚ୍ଛା କରୁନାହାନ୍ତି କି କ କବି ହେବା ପାଇଁ କିମ୍ବା ଗାଳ୍ପିକ ହେବାପାଇଁ